ଆମ ଓଡ଼ିଶାରେ ପ୍ରମୁଖ ଫସଲ ହେଉଛି ଚାଉଳ ଚାଷ ଧାନ ଚାଷ ଚାଉଳ ମିଳେ ଗହମ ଚାଷ ଅଟା ମିଳେ ମକା ଚାଷ ଛତୁ ମିଳେ କପା ଚାଷରେ ଆମ ପ୍ରଦୀପ ଜଳାଉଛି ତା'ପରେ ଯାଇକରି ଆମର କୁକୁଡ଼ା ଚାଷ ଛେଳି ଚାଷ ଗାଈ ଚାଷ ଗାଈ ଚାଷକୁ ଆମକୁ କ୍ଷୀର ମିଳେ କ୍ଷୀର ମିଳେ କି କୁକୁଡ଼ା ଚାଷକୁ ଆମକୁ ଚିକେନ ଚିକେନ ମିଳେ କି ଆମେ ଅଣ୍ଡା ମିଳେ ଆମର ସେ କୁକୁଡ଼ା ଚାଷ ଭଲ ଚାଷ ମାଛ ଚାଷ ଅଛିି ସେଟା ଭଲ ଆମ ଚାଷ ମାଛ ଚାଷକୁ ଆମକୁ ମାଛ ମିଳେ ଆଖୁ ଚାଷ ଆଖୁ ଚାଷକୁ ଆଖୁ ମିଳେ ତମ୍ବାଖୁ ଚାଷକୁ ବିରି ବନାଓ